ହଁ ହ୍ୟାଲୋ ହଁ ଏଇଟା ସେ ଆମର ମହିନ୍ଦ୍ର ବିରିୟାନୀ ଷ୍ଟଲ୍ କେଁ ଓହୋ ମୁଇଁ ସେ ସାମ୍ବାଦିକ ରଘୁନାଥ କହୁଥିଲି ଓହୋ କାଣା ଟିକିଏ ଏମ୍ତା ଆପଣଙ୍କର ବେପାର କେମିତି ଚାଲିଛି ଆଜ୍ଞା ଓହୋ ଶୁଣିଲି କାଣା ଟିକେ ବିରିୟାନୀ ଫିରିୟାନୀ ଭଲ ବନାଉଛନ୍ତି ଯେ କାଣା କହୁଥିଲି କି ଆମର ଗୋଟେ ଖବର ଅଛି ଯେ କାଣା ଆପଣ ଲାଇସେନ୍ସ ପତର ଅଛି କି ନାଇଁନ ଆପଣଙ୍କ ଦୋକାନର ଲାଇସେନ୍ସଫାଇସେନ୍ସ ଅଛି କି ନାଇଁ

ହୁଁ ହୁଁ

ଓହୋ ରିନ୍ୟୁୱାଲ୍ କରିବେ ନା ଆଚ୍ଛା ଜି ଏସ୍ ଟି ଫିଏଷ୍ଟ ଦଉଥିଲେ କି ନାହିଁ ଆଜ୍ଞା ହଉ କାଣାକି ଆମର ଏଇ କମ୍ପ୍ଲେନ୍ ହେଲା ତ ଆପଣ ବିରିୟାନୀ ଖାଇକିରି କାଣା ସାତ ଆଠ ଜଣ ମେଡ଼ିକାଲରେ ଆଡ଼ମିଟ୍ ହେଇଛନ୍ତି ବୋଲିକରି ଖବର ପାଇଁଲୁ ଆପଣଙ୍କର ସେ ବିରିୟାନୀ ଷ୍ଟଲ୍ରେ ଖାଇକରି ସାତ ଆଠ ଜଣ ମେଡ଼ିକାଲରେ ଆଡ଼ମିଟ୍ ହେଇଛୁ ବୋଲି ନା ନା ଆମେ ସେଟା କାଣା ହେଉଛି କି ଯେଉଁ ପେସେଣ୍ଟମାନଙ୍କଠୁ କ'ଣ ଶୁଣିଲୁ ଯେହେତୁ ସେମାନେ କହିଲେ ସେ ତାଙ୍କର ସାଙ୍ଗମାନେ ଆଇଥିଲେ ଛଅ ସାତ ଜଣ ବୋଲେ ସେରା ଡକ୍ଟର ବି ଯେତେବେଲେ ଫୁଡ଼ ଇନଫେକ୍ସନ ଡାଇକ୍ସନ ଯାଇ ଲାଗି କହିଲେ ଯେତେବେଲେ ଆମେ ହେଥିର୍ ଲାଗି ଟିକେ ଇନକ୍ଵାରୀ କଲୁ ବୋଇଲେ ସେମାନେ କହିଲେ ଯେ ନାଇଁ ବିରିୟାନୀ ଖାଇଦେଇଥିଲୁ ବୋଲି କହିଲେ ଆରେ ମୁଇଁ

ହଁ ହଁ ହଁ ହଁ ହଁ ହଁ ଠିକ ଅଛେ ଜଦି ବି ଆପଣ କହୁଛନ୍ତି ଡକୁମେଣ୍ଟ ସବୁ ଠିକ୍ ଅଛେ ବୋଲିକି ତ ଠିକ ଅଛି ଆଜ୍ଞା ଆମର ବି ଟିକେ ଧ୍ୟାନ ଦେବେ ଯେନ୍ତା କି ଆମର ଅଏଲ୍ଫଏଲ୍ ହେଲା ସେ ଓରିଜିନାଲ ଜିନିଷ ଦେବାର୍ ଲାଗି ଟିକେ ଚେଷ୍ଟା କର୍ବେ କାଣା କରିବେ ଦେଖନ୍ତୁ ଆମର ପୋଲାଙ୍ଗୀ ରୋରେ ଆମର ସବୁ ସେ ବି ହଉ ଆମର ଗୋଟେ ଆମର ଏରିଆ ଲୋକ ଦେହଟା ଖରାପ ହେବା କି କେନ ଡେଥ ହେଇଯିବା କାଣା ହେବା ତ ପ୍ରୋବ୍ଲେମ ହେଇଯିବା ନାହିଁ ଆଜ୍ଞା ହୁଁ ହୁଁ

ହଉ ଠିକ୍ ଅଛି ଆଜ୍ଞା ସୁନିଶ୍ଚତ ଜିମା ଦିନେ ହଉ ହଉ ଠିକ୍ ଅଛେ